ଆମ ଘରେ ବହୁତ ଜନ୍ମଦିନ ବାହାଘର ଆହୁରି ଅନେକ ସବୁ ଆୟୋଜନ ଚାଲେ ସେଥିମଧ୍ୟରେ ଜନ୍ମଦିନ ମୋର ଜଣେ ପୁତୁରା ହେବେ ସେ ତାଙ୍କର ଜନ୍ମଦିନ ହେଇଥିଲା ଆମେ ବହୁତ ମଶ୍ ମଜା ମସ୍ତି କଲୁ ପ୍ରଥମତଃ ଆମେ ମୋ ପୁତୁରା ପାଇଁ ଗୋଟେ ସାର୍ଟ୍ ଆଣିଦେଇଥିଲି ତାପରେ ସେ ସେ ନୂଆ ଡ୍ରେସ୍ ପିନ୍ଧିକି ପୂଜା କରିଲା ଆଉ ତାପରେ ଭୋଜି ଭୋଜି ହେଇଥିଲା ଭୋଜିରେ ବହୁତ ପ୍ରକାର ଆଇଟମ୍ ମଧ୍ୟ ହେଇଥିଲା ଯେପରିକି ଭାତ ଡାଲି ଖିରି ପୁରୀ ରସଗୋଲା ପାଏସ୍ ପାମ୍ପଡ଼ ଇତ୍ୟାଦି ସବୁ ଆମେ ମଧ୍ୟ ଚିକେନ୍ ପନିର୍ ଆଉ ପାମ୍ପଡ଼ ଇତ୍ୟାଦି ସବୁ ହେଇଥିଲା ଆଉ ମୁଁ ନୂଆ ଡ୍ରେସ୍ ପିନ୍ଧିକି ଆସିଥିଲି ଖାଇବା ଖାଇବା ଖାଇବାର ହେଇଥିଲା ଭୋଜନ ସବୁ ହେଇଥିଲା ତାପରେ ଖାଇ ସାରି ସମସ୍ତେ କେକ୍ କାଟିବା ପାଇଁ ଆଗ୍ରହ ପ୍ରକାଶ କଲେ ଆଉ କେକ୍ କାଟିଲୁ ବେଲୁନ୍ ଫୁଙ୍କିଲୁ କ୍ୟାଣ୍ଡେଲ୍ ଲଗାଇଲୁ କାଟି ସାରିକି ସମସ୍ତେ ବଣ୍ଟାବଣ୍ଟିକି ଖାଇ ଖାଇସାରିଲୁ ଚ ତାପରେ ଚକଲେଟ୍ ବଣ୍ଟା ହେଲା ତାପରେ ବହୁତ ତାଙ୍କ ପଡ଼ୋଶୀମାନେ ବନ୍ଧୁବାନ୍ଧବ ଯେପରି କି ମାମୁଁ ମାଇଁ ବଡ଼ ବାପା ବଡ଼ ମାଆ ଭାଉଜ ଭାଇ ଦାଦା ଖୁଡ଼ି ପିଉସା ପିଉସୀ ଅନ୍ୟାନ୍ୟ ସଦସ୍ୟ ସବୁ ଆସିଥିଲେ ତାଙ୍କୁ ନିମନ୍ତ୍ରଣ କରାହେଇଥିଲା ଆମେ ସମସ୍ତେ ମିଳିମିଶି ଏକାଠି ଖାଇ ଖାଇଲୁ ତା'ପରେ ସମସ୍ତେ ବନ୍ଧୁ ବାନ୍ଧବଙ୍କ ମାନଙ୍କୁ ଆମେ ଘରକୁ ଯିବା ପାଇଁ କୌଣସି ଖାଦ୍ୟ ସାମଗ୍ରୀ କିଛି ଦେଲୁ